ଆମ ଗ୍ରାମରେ ପାରାମ୍ପାରିକ ନୃତ୍ୟ ଶୈଳୀ ରଖିବା ବଜାଇ ରଖିବା ଆବଶ୍ୟକ କାରଣ ଆମେ ମେଳା ମହୋତ୍ସବ ଓଡ଼ିଶୀ ନୃତ୍ୟକୁ ଲୋକମାନେ ଆଗ ଭଳି ସେତେ ପ୍ରଶୟ ଦେଉନାହାନ୍ତି ସେଥିପାଇଁ ଆମର ପାରମ୍ପାରିକ ଉନ୍ନତି ପାଇଁ ମେଳା ମହୋତ୍ସବ ଓଡ଼ିଶୀ ନୃତ୍ୟକୁ ବଜାଇ ରଖିବା ଆବଶ୍ୟକ ଓଡ଼ିଶୀ ଏକ ପ୍ରକାର ସାଂସ୍କୃତିକ କଳା ଓ ଶିକ୍ଷଣୀୟ ଜିନିଷ ଯାହାକି ଏସବୁ ବଜାଇ ରଖିଲେ ଆମ ଇଣ୍ଟରର୍ନେଟ୍ ଯୁଗ ଆଗକୁ ଡେଭଲପ୍ମେଣ୍ଟ କରିପାରିବ